ହ୍ୟାଲୋ ଫ୍ଲିପକାର୍ଟରୁ କହୁଥିଲେ କି ମୁଁ ବର୍ଷା କହୁଛି ମୁଁ ଗୋଟେ ଡ୍ରେସ୍ ଅର୍ଡ଼ର କରିଥିଲି ହଁ ଫୋନ୍ ଦେଖିଲାବେଳକୁ ସେଇଟା କ୍ୟାନସଲ୍ ହେଇଯାଇଛି ମୋର ବି ବହୁତ ପସନ୍ଦ ଥିଲା ଆଉ ଘର ଲୋକଙ୍କର ବି ବହୁତ ପସନ୍ଦ ଥିଲା ମୁଁ ଆପଣଙ୍କୁ ଫୋନ୍ ପେରେ ପଇସା ପଠାଇଦେଇଥିଲି ସେଇଟା ଟିକେ ମୋତେ ଫେରସ୍ତ କରିଦିଅନ୍ତୁ